ଯଦି ମୋତେ କୌଣସି ଜାଗାକୁ ଯିବାକୁ ମୋର ଇଚ୍ଛା ଥାଏ ତା'ହେଲେ ମୁଁ ତାଜମହଲ ଦେଖିବାକୁ ଯିବି କାହିଁକି ନା ଏହା ପ୍ରେମର ପ୍ରତୀକ ଯେଉଁଥିରେ କି ଆମର ଶାହାଜାହାନ ତାଙ୍କ ମମତାଜଙ୍କ ପାଇଁ କରିଥିଲେ ଏହା ଭାରତର ପ୍ରସିଦ୍ଧ ସ୍ଥାନ ବହୁତ ପର୍ଯ୍ୟଟକ ଏଠାକୁ ଦେଖା କରିବାକୁ ଆସନ୍ତି ଆଉ ମୁଁ ବି ଏଠି ଦେଖା କରିବାକୁ ଯିବାକୁ ଚାହୁଁଛି